ଓଡ଼ିଶା ଏକ ପର୍ଯ୍ୟଟନ ସ୍ଥଳୀ ଏଠାକୁ ବିଭିନ୍ନ ପ୍ରକାର ପର୍ଯ୍ୟଟକମାନେ ଆସିଥାନ୍ତି ଓଡ଼ିଶାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ପୁରୀର ଜଗନ୍ନାଥ ମନ୍ଦିର କୋଣାର୍କ ସୂର୍ଯ୍ୟ ମନ୍ଦିର କାକଟପୁର ମା' ମଙ୍ଗଳା ମନ୍ଦିର ଏବଂ ଖଣ୍ଡାଧାର ଦେଓମାଳି ପାହାଡ଼ ଲିଙ୍ଗରାଜ ମନ୍ଦିର ତାରିଣୀ ମନ୍ଦିର ଏଗୁଡ଼ାକ ଅନ୍ୟାନ୍ୟ ଲୋକମାନେ ବହୁତ ସାରା ବୁଲିବାକୁ ଆସନ୍ତି ଏହି ଯାଗାମାନଙ୍କ ଯାଗା ମାନ ଓଡ଼ିଶାରେ ବହୁତ ସାରା ଏମାନଙ୍କୁ ଛାଡ଼ି ଅନ୍ୟ ବହୁତ ସାରା ପର୍ଯ୍ୟଟନ ସ୍ଥଳ ମଧ୍ୟ ରହିଅଛି ଆମ ଓଡ଼ିଶାରେ କୁହନ୍ତି ବାର ମାସରେ ତେର ପର୍ବ ରଜ ଦଶହରା ଏହିସବୁ ପର୍ବ ଗୁଡ଼ିକୁ ଆମ ଓଡ଼ିଶାରେ ବହୁତ ଧୁମଧାମର ସହିତ ପାଳନ କରାଯାଇଥାଏ ଏବଂ ଆମ ଓଡ଼ିଶାର ସାଂସ୍କୃତିକ ନୃତ୍ୟ ହେଉଛି ଓଡ଼ିଶୀ ଯାହାକି ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବହୁତ ପ୍ରଖ୍ୟାତ